କୃଷିର ଅଧିକ ମେସିନ୍ ଦ୍ୱାରା ସେମାନେ ଫସଲ ବହୁତ କରିଥାନ୍ତି ସେମାନଙ୍କର ଫସଲ ବି ଚାହିଦା ବହୁତ ଥାଏ ସେମାନେ ପାଣିର ସୁବିଧା ରଖିଥାନ୍ତି ମୋର ପନିପରିବା ଏଣେ ତେଣେ ବହୁତ ଲଗେଇଥାନ୍ତି ସେମାନଙ୍କର ବହୁତ କୃଷିର ବ୍ୟବସାୟରୁ ବହୁତ ଚାହିଦା ଥାଏ ସେମାନେ ତାଙ୍କର ଯେମିତି କଷ୍ଟ କରୁଛନ୍ତି ସେମିତି ଫଳ ପିଇ ପାଇଛନ୍ତି କ୍ଷୁଦ୍ର ଚାଷୀଙ୍କୁ ବହୁତ କଷ୍ଟ କରିବାକୁ ପଡ଼େ ହଳ କରିବାକୁ ପଡ଼େ ହଳ ଲଙ୍ଗଳ ସାହାଯ୍ୟରେ ବହୁତ ପରିଶ୍ରମ କରିବାକୁ ପଡ଼େ କିନ୍ତୁ ବଜାରରେ ତାଙ୍କର ଚାହିଦା ବହୁତ କମ୍ ଥାଏ ସେଇଠି ତାଙ୍କେ ମାନେ ଯେତିକି ପରିଶ୍ରମ କରୁ ପାରିଶ୍ରମିକ ଫଳ ସେମାନଙ୍କୁ ମିଳେ ନାହିଁ ସେମାନେ ପରିଶ୍ରମର ବହୁତ ସମ୍ମୁଖୀନ ହେବାକୁ ପଡ଼ୁଛି ସେମାନେ ପରିଶ୍ରମ ତ ବହୁତ କରୁଛନ୍ତି ସେମାନଙ୍କୁ ବ୍ୟବସାୟରେ କମ୍ ମିଳୁଛି ସେଥିପାଇଁ ସେମାନେ ବହୁତ ପ୍ରଭାବିତ ହେଉଛନ୍ତି କ୍ଷୁଦ୍ର ଚାଷୀ